ମୁଁ ମୁଁ ଆମ ଆମ ଷ୍ଟେଟ୍ରୁ ଯେଦ ଆମ ରାଜ୍ୟରୁ ମୁଁ ଅନ୍ୟ ରାଜ୍ୟ ଗଲି ମୁଁ ଗଲି ତେଲେଙ୍ଗାନା ଗଲି ତେଲେଙ୍ଗାନା ହେଲେ ସେଠି ତେଲେଙ୍ଗାନା ଆମ ଖାଇବା ଆଉ ତେଲେଙ୍ଗାନା ଖାଇବା ବହୁତ ଫରକ୍ ଥିଲା ସେଠି ଆମେ ଯେତେବେଳେ ଆମେ ଭାତ ଡ଼ାଲି ଖାଉ ସେମାନେ କ'ଣ କରନ୍ତି ଭାତ ଚାରୁ ଖାଆନ୍ତି ତ ତାଙ୍କର ପାରମ୍ପରିକ ଖାଦ୍ୟ ଖାଦ୍ୟ ହେଲା ଚାରୁ ଚାରୁ ପାାଣି ଚାରୁି ପାଣି ତ ମୁଁ ଫାର୍ଷ୍ଟ ଫାର୍ଷ୍ଟ ଗଲି ଯେତେବେଳେ ଗଲି ମତେ ଆମ ଖାଦ୍ୟ ଆଉ ତାଙ୍କ ଖାଦ୍ୟ ବହୁତ ଅଲଗା ଥିଲା ଆମେ ଯେତେବେଳେ ଆମେ ଖାଇବ ଭାତ ଡ଼ାଲି ଖାଇଲେ ତାଙ୍କ ଚାରୁ ପାଣି ଖାଇବେ ଇଡ଼୍ଲିି ସାମ୍ବର ଏସବୁ ଖାଇବେ ମୋତେ ପ୍ରଥମେ ପ୍ରଥମେ କିଛି ଆସୁନଥିଲା ଯେତେବେଳେ ମୁଁ ସେଠି ଗଲି ତାଙ୍କର ଖାଇବା ଶୈଳୀ ଖାଇବା ଦେଖିଲି ରୋଷେଇବାସ ଦେଖିଲି ମୋତେ ଟିକେ ଆଗ୍ରହ ହେଲା ତାଙ୍କ ଖାଇବା ତାଙ୍କ ତାଙ୍କର ଜିନିଷ ତାଙ୍କ ପାରମ୍ପରିକ ଖାଇବା ପ୍ରତି ଖାଇବା ପ୍ରତି ଟିକେ ଶିଖିବା ଶିଖିବା ଜାଣିବା ପାଇଁ ଅଧିକ ରୁଚି ଆଃ ରୁଚି ଲାଗିଲା ତ ମୁଁ କ'ଣ କଲି ମୁଁ ସେଠି ତାଙ୍କୁ କହିଲି କି ମୁଁ ବି ତମର ପାରମ୍ପାରିକ ଖାଦ୍ୟ ବିଷୟ ଅଧିକ ଜାଣିବାକୁ ଚାହୁଁଛି ଅଧିକ ଶିଖିବାକୁ ଚାହୁଁଛି ତ ସେଠିକାର ଲୋକ କ ସେଠିକାର ମାଆ କ'ଣ କଲେ ମୋତେ ବି ନା ସେଇ ତାଙ୍କର ଶୈଳୀ ତାଙ୍କର ସେଇ ମୋତେ ଶିଖେଇଲେ ତାଙ୍କର ଖାଇବା ତାଙ୍କର ଚାରୁପାଣି ତାଙ୍କର ମିଠା ତାଙ୍କର ଖାଇବା ତାଙ୍କର ପାରମ୍ପରିକ ରୋଷେଇବାସ ତ ସେ ମତେ ଶିଖେଇଲେ ଆଉ ଧୀରେ ଧୀରେ ଏମିତି କରି ମୁଁ ତାଙ୍କର ପୁରନ୍ପଲ୍ଲି ତାଙ୍କର ଆମ୍ଡ଼ା ଆଉ ତାଙ୍କର ଲେମନ୍ ରାଇସ୍ ସବୁ ମୁଁ ତାଙ୍କର ତାଙ୍କର ପାରମ୍ପରିକ ସାମ୍ବର୍ ଇଡ଼୍ଲି ବଡ଼ା ମୁଁ ସେ ସବୁ ଶିଖିଲି ଆଉ ଧୀରେ ଧୀରେ ମୁଁ ସେଥିରେ ନିପୁଣ ହୋଇଗଲି ଆଉ ମୋତେ ତାଙ୍କର ଖାଇବା ବି ବହୁତ ଭଲ ଲାଗିଲା ଭଲ ଲାଗିଲା ସେଠିିକାର ମାଆ ନା ବହୁତ ଭଲ ଥିଲେ ସେ ମୋତେ ସବୁକିଛି ନିଜ ନିଜ ନିଜ ତରଫରୁ ଶିଖେଇଥିଲେ ଆଉ ମୁଁ ଧୀରେ ଧୀରେ ଏଠିକାର ମୋ ଖାଇବା ମୋର ମୁଁ ମୋ ଓଡ଼ିଆ ଖାଇବା ବି ବନଉଥିଲି ଆଉ ମୁଁ ବେଳେବେେଳେ ତେଲେଙ୍ଗାନା ଖାଇବା ବି ବନଉଥିଲି ସେଠି ନା ସେଠି ତାଙ୍କ ଖାଇବା ବହୁତ ଟେଷ୍ଟି ଥିଲା ଭଲ ଲାଗୁଥିଲା